ମୋର୍ ପାଠପଢ଼ା ସମୟରେ ବିଦ୍ୟାଲୟ ଥିଲା ସ୍କୁଲ୍ ସବୁ ଥିଲା ମୁଇଁ ପାଠ ପଢ଼ି ସ୍କୁଲ୍ରୁ ଆସିଛେଁ ଆଉ ସେତକି ବେଲର୍ ପୁସ୍ତକ୍ ବୋଇଲେ ସେ ଜହ୍ନିଫୁଲ ବାବଦ୍ ନେଇକରି ସେନ ଗୋଟେ ପାଠଟେ ଥିଲା ସେଟା ମୋତେ ବହୁତ୍ ବଢ଼ିଆ ଲାଗୁଥିଲା ଆଉ ସେଟାକେ ମୁଇଁ ପଢ଼ିକରି ଆସୁଥିଲିଁ ଏଇଟା ଛୋଟ୍ ବେଲର୍ ମୋର୍ ଜୀବନର କଥା ହେ ଆଉ ସେତ୍କି ଦିନୁ ସେ ସବୁ ଅଛି ଆରୁ ୟାହା ଯିନ୍ ବିଶେଷ୍ ସ୍କୁଲ୍ ଅଛେ ସେଥିରେ ଆମର୍ ଛୁଆପିଲା ବାଲା ପଢ଼ୁଛନ୍ ସମସ୍ତେ ପଢ଼ି ଆସୁଛନ୍ ଆର୍ ପଢ଼ା ଚାଲିଛେଁ ସେଇ ମୋର୍ ଛୁଆବେଲର୍ ସ୍କୁଲ୍ ନ ସବୁ କିଛି ୟାହା ଯିନ୍ ବି ସେଟା ଚାଲୁଛି